ହଁ ନିମା ମ୍ୟାଡ଼ାମ କ'ଣ ଖବର ଚାଲିଛି ତାର ତ ଅନଲାଇନରେ ପାଠ ପଢ଼ୁଛନ୍ ସରକାରଙ୍କର ଯେଉଁ ନୂଆ ନୂଆ ନିୟମ କ'ଣ ସବୁ ପିଲାଙ୍କ ଘରେ କ'ଣ ମୋବାଇଲ ଅଛି ସେମାନେ ଏମିତି ତ ପାଠ ପଢ଼ୁଛନ୍ତି ଅଧା ଛୁଆ ଗଧ ହୋଇ ଘରେ ବୁଲୁଛନ୍ତି ହଁ ଏଠି ବି ଛୁଆମାନେ ଟିଉସନ୍ ଯାଉନାହାନ୍ତି କି ସ୍କୁଲ ବି ଯାଉନାହାନ୍ତି ସବୁ ପିଲା ତ ଏବେ ଅନଲାଇନରେ କ୍ଲାସ୍ କରୁନାହାନ୍ତି ଏମିତି ଘରେ ରହି ହଁ ଏମିତି ସମସ୍ତଙ୍କ ପାଖରେ ତ ଫୋନ ପତ୍ର ବି ନାହାଁ ନାହିଁ ହଁ ସ୍କୁଲକୁ ବି କୋଡ଼ିଏ ତିରିଶଟା ଛୁଆ ଆସିବା ଜାଗାରେ ପନ୍ଦରଟା ପୁଣି ଆସୁଛନ୍ତି ହଁ ଏମିତି ହଁ ଏମିତି ସରକାର ନୂଆ ନିୟମ କରିକି କିଛି ବି ଠିକ୍ କରୁନାହାନ୍ତି ହଁ ତ ସମ ସମସ୍ତଙ୍କ ପାଖରେ ତ ମୋବାଇଲ ନାହିଁ ଛୁଆମାନଙ୍କର ଭବିଷ୍ୟତ ସବୁ ନଷ୍ଟ ହେଉଛି ସବୁ ଛୁଆମାନଙ୍କ ପାଖରେ ତ ମୋବାଇଲ ନାହିଁ ନା ସେମାନେ କେମିତି କରିବେ ପିଲାମାନଙ୍କୁ ଆମେ ସିନା ଭଲସେ ପଢ଼ାଇଲେ ସେମାନେ ପଢ଼ିବେ ନିଜେ କେମିତି ପଢ଼ିବେ ହଁ ପିଲାମାନଙ୍କୁ ଆମେ ଅନଲାଇନରେ ଭଲସେ ବୁଝାଇଲେ ସିନା ସେମାନେ ଭଲ ବୁଝିବେ ଭଲ ଏକଜାମ ଦେବେ ହଁ ପିଲାମାନଙ୍କୁ ଆମେ ଏମିତି ପଢ଼ାଇଲେ ଭଲ ବୁଝନ୍ତି ନା ଅନଲାଇନରେ ପଢ଼ାଇଲେ ଭଲ ବୁଝନ୍ତି ହଉ ମ୍ୟାଡ଼ାମ ମୁଁ ରହୁଛି